ଏକ ନମ୍ବର ନାଁ ହେଉଛି ଶ୍ରୀଯୁକ୍ତ ପ୍ରବିର୍ କୁମାର ପରିଡ଼ା ଦୁଇ ନମ୍ବର୍ରେ ଶ୍ରୀଯୁକ୍ତ ଅଭିମନ୍ୟୁ ରାଉତ ତିନି ନମ୍ବର୍ରେ ଗ୍ରାମର ୱାର୍ଡ଼୍ ମେମ୍ବର୍ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଜେନା ଚାରି ନମ୍ବର୍ରେ ଆମ ଗ୍ରାମର ମୁଖ୍ୟ ଶ୍ରୀଯୁକ୍ତ ଜନାର୍ଦ୍ଦନ ପରିଡ଼ା ପାଞ୍ଚ ନମ୍ବର୍ରେ ଶ୍ରୀଯୁକ୍ତ କଳ୍ପତରୁ ମହାନ୍ତି